ହଁ ଦିଦି ନମସ୍କାର୍ ହଁ ବସ ବସ ଆସିଲ କେବେ ଏ ଅଗଷ୍ଟ ପନ୍ଦର ଆଗ୍କେ ଆସୁଛି କେନ୍ତା କାଣା କର୍ମା ହଁ ହଁ ଯେ ସବୁ ଜିନିଷ୍ ପତର୍ ଅଛି ତ ସ୍କୁଲ୍ନେ ପତ୍କା ଲାଗାହେବା ଆର୍ ବଉଁଶ ବାଲା ତାପରେ ପତକା ବାଲା ତାପରେ ଛୁଆମାନଙ୍କେ ଖାଇବାର୍ ଲାଗି କାଣା ଦେବା ଯେ ବୁନ୍ଦି ବୁନ୍ଦି ବୁନ୍ଦି ସେଓ ସାର୍ କର୍ମା ହୁଁ ସେ ଯେ ବୁନ୍ଦିମାନେ ବନାବାର୍ ଲାଗି ସେ ଲୋକ୍କେ ଆଗରୁ କହିଥିଲେ ତ ସେଟା କହିଦେଇଥିବ ତାହେଲେ ଯେ କେତେ ସେଓ ବୁନ୍ଦି କଲେ ହେବା ଯେ ଆମର୍ଟା ବୋଲେ ଦୁଇଶହ ପିଲା କିନି ଅଧିକା କଲେ ତ ହେବା ହୁଁ ହୁଁ ଯେ ସେ ଗୁଡ଼ିଆ ମାନ୍କେ କହିଦେଇଥିଲେ ତ ଆଗରୁ ଆସିକିନା ବନାବନି କରିଥିବେ ସକାଲୁ ହଁ ହଁ ଯେ ଗାଁକେ ଛୁଆମାନ୍କେ ବୁଲେଇ ନେବାଟା କେନ୍ତା କାଣା କର୍ମା ବୋଲେ ଛୋଟ୍ ଛୋଟ୍ ଛୁଆମାନେ ଅଛନ୍ ଛୋଟ୍ ଛୋଟ୍ ଛୁଆ ଗଲେ ତ ଅସୁବିଧା ହେବା ଛୋଟ୍ଛୋଟ୍ ଛୁଆମାନ୍କେ ନାଇଁ ନମା ନହେଲେ ଖାଲି ବଡ଼୍ ଲୋକମାନ୍କୁ ନେମା ଆରୁ

ହଁ ହଁ ଯେ ପତ୍କା ଉତ୍ତୋଲନ୍ କର୍ବାଟା ଗାଁ ସର୍ପଞ୍ଚକେ ଡ଼ାକ୍ମା କି ସେ ହେଡ଼୍ ଆଜ୍ଞା କର୍ବେ ନା ହଁ ହଁ ଆଗ୍ରୁ ସବୁ କଥା ହେଇଥିଲେ ତ ହେଇପାର୍ବା କିନି ଆରୁ କେନ୍ କ୍ଲାସ୍ର ଛୁଆମାନେ ଯେନ୍ ଗୀତ୍ ଗାଇବେ ଯେ ସେଇଟା ସବୁ ହଁ ହଁ ହଁ ହଁ ହଁ ହଁ ଚାର୍ ଚାର୍ ଛଅଟା ଛୁଆକେ କହିଲେ ହେବା ଦୁଇଜଣ୍ ତ ନାଇଁ ହେଇପାରେ ଯେନ୍ କେନ୍ କ୍ଲାସ୍ର ଝିଅମାନେ ଭଲ୍ ଗାଇସନ୍ ଯେ ସେମାନକେ କହିଲେ ହେବା ହଉ ହଁ ହଁ ଆରୁ